ନା ଆମ ଘରେ ତୁଳସୀ କିମ୍ବା ଔଷଧୀୟ ଗଛ ଚାଷ କରାଯାଏ ନାହିଁ କିନ୍ତୁ ଗୋଟିଏ କିମ୍ବା ଦୁଇଟି ଗଛ ଆମ ବାଡ଼ିରେ ଅଛି ଯେମିତିକି ତୁଳସୀ ତୁଳସୀ ପତ୍ରକୁ ଆମେ ମହୁ ସହ ମିଶାଇ ଖାଇଥାଉ କାରଣ ଏଥିରେ ଥଣ୍ଡାର ପ୍ରଭାବ କମ ହୋଇଥାଏ ଏହାପରେ ନିମ୍ବ ପତ୍ର କିମ୍ବା ହଳଦୀ ଏହାକୁ ଆମେ ଗରମ ପାଣିରେ ଶିଝେଇ ଦେହରେ ଲଗାଇଥାଉ ଏହାଦ୍ୱାରା ଚର୍ମ ରୋଗର ପ୍ରଭାବ କମ ହୋଇଥାଏ ଏହାପରେ ଆଲୋଭେରା ଆଲୋଭେରାକୁ ଆମେ କେଶ ଝଡ଼ିବାରେ ବ୍ୟବହାର କରିଥାଉ ହଁ ମୁଁ ଭାବୁଛି ଏହାର ପ୍ରାକୃତିକ ଉପଚାର ଗୁଡ଼ିକ ଆଣ୍ଟିବାୟୋଟିକ ଅପେକ୍ଷା ବହୁତ ବହୁତ ଭଲ ଅଟେ କାରଣ ଏହା କିଛି ଖରାପ ପ୍ରଭାବ ପକାଇନଥାଏ ଓ ଆମ ଶରୀରର ଜଲଦି ଆମ ଶରୀରରେ ଜଲଦି କାମ କରେ